ରାତିରେ ଏ ସମୟରେ ପକ୍ଷୀ ଦେଖିବା ପାଇଁ ମୁଁ କେବେ ଚେଷ୍ଟା କରି ନାହିଁ କିନ୍ତୁ ଅନେକ ସମୟରେ ଆମ ଛାତ ଉପରେ ରାତିରେ ବୁଲିଲାବେଳେ କିଛି ପକ୍ଷୀ ଉଡ଼ିଯିବାର ଦେଖିଛି ପ୍ରଥମ ଥର ଯେବେ ଦେଖିଥିଲି ସେଇଠି ଏକ ପେଚା ଥିଲା ଧଳା ରଙ୍ଗର ଛୋଟିଆ ପକ୍ଷୀଟିକୁ ଏ ଡ଼ାଳରୁ ସେ ଡ଼ାଳ ସେ ଡ଼ାଳରୁ ସେ ଡ଼ାଳ ଦେଖିଥିଲି ପରେ ମୁଁ ଏକା ବାଦୁଡ଼ି ପକ୍ଷୀକୁ ଦେଖି ଭୟଭୀତ ହୋଇଯାଇଥିଲି ସେଇଟା କଲା ରଙ୍ଗର ଥିଲା ଏବଂ ଠିକ୍ ଭାବରେ ଦେଖାଯାଉନଥିଲା ଅତି ଜୋର୍ରେ ଉଡ଼ୁଥିଲା ଆଉ ବେଳେବେଳେ ଦଳ କରି ବଗମାନେ ଉଡ଼ି ଉଡ଼ି ଯିବାକୁ ମୁଁ ଦେଖିଥିଲି